ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡ ବିଷୟରେ ଏ ପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ ଏହା ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି କାରଣ ଏବେ ପର୍ଯ୍ୟନ୍ତ ବି ବ୍ରହ୍ମାଣ୍ଡର ସୃଷ୍ଟି ବିଷୟରେ କେହି ଜାଣି ନାହାନ୍ତି କି ବ୍ଲାକ୍ ହୋଲ୍ ୱା ୱାର୍ମ ହୋଲ୍ ବିଷୟରେ ମଧ୍ୟ କେହି ଜାଣିନାହାନ୍ତି